ମୁଁ ଆମ ଘରେ ସାଧାରଣତଃ ମୁଁ ଆସିବା ପୂର୍ବରୁ ମୋ ଶାଶୁଙ୍କ ମୋ ଶାଶୁ ତାଙ୍କ ଘରେ ଗୁରୁବାର ମାର୍ଗଶିର ଗୁରୁବାରେ ମାଣବସାରେ ପିଠା ପଣା ସବୁ ତିଆରି କରୁଥିଲେ ତା'ପରେ ମୁଁ ଆସିଲା ପରେ ସେସବୁ ମୁଁ ତିଆରି କରେ ମାର୍ଗଶିର ମାସରେ ଗୁରୁବାର ପଡ଼େ ସେଇ ଗୁରୁବାରରେ ମୁଁ ମୁଁ ବିଭିନ୍ନ ପ୍ରକାର ପିଠା ଖିରି ଫିରି କରିକି ମାଣ ବସେଇ ଥାଏ ଯେମିତିକି ଆମ ଭୋଗ ଲଗେଇ ଥାଏ ମଣ୍ଡା ପିଠା ମଣ୍ଡା ଯେମିତି ଅରୁଆ ଚାଉଳକୁ ବତୁରେଇ ସେ ତାକୁ ଗ୍ରାଇଣ୍ଡିଙ୍ଗ୍ କରି ଚୂନା କରିକି ତା'ପରେ ଖିରକୁ ଗରମ କରି ସେଠାରେ ସେ ଚୂନା ଚାଉଳର ଚୂନାକୁ ପକେଇକି ସେଠି ଖଡ଼ି ଟାଇପର କରାଯାଏ ତାପରେ ଗୋଲ ଗୋଲ କରିକି ନଡ଼ିଆ କୋରା ନଡ଼ିଆକୁ କୋରିକି ସେ ଭିତରେ ଦେଇକି ତା'ପରେ ସିଝା ଯାଏ ସେଇଟା ମଣ୍ଡା ପିଠା କରିକି ମାଆ ଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗା ହୋଇଥାଏ କ୍ଷିରି ଅରୁଆ ଚାଉଳରେ କ୍ଷିରି କରା କରାହୁଏ କ୍ଷିରିକୁ ସେମିତି ପ୍ରେସର୍ ଦେଇକି ଘିଅ ଚାଉଳ ଭାଜିକି ପ୍ରେସର୍ରେ ଦେଇକି ସେଥିରେ ବାଦାମ କ୍ଷୀର ଦେଇକି କ୍ଷିରିକୁ ତିଆରି କରାହୁଏ ଚକୁଳି ପିଠା କରାହୁଏ ପୋଡ଼ ପିଠା କରାହୁଏ ଆମ ପର୍ବ ପର୍ବାଣିରେ ସବୁ ଆରିସା ପିଠା କରାହୁଏ ପୋଡ଼ ପୋଡ଼ପିଠା ସେମିତି କରେଇରେ ଆମେ ତେଲ ତେଲ ଦେଇକି ପତ୍ର ପତ୍ର ଦିଏ ତା'ପରେ ହେଲା ଚାଉଳର ଚୁନାକୁ ସେଠି ଦେଇକି ନଡ଼ିଆ ନଡ଼ିଆ ଆଉ କ୍ଷୀର ଏସବୁ ଦେଇକି ଆମେ କରେଇରେ ପୋଡ଼ି ଥାଉ ପୋଡ଼ ପିଠା କରିକି ଆମେ ଆମ ପରିବାରରେ ଆମେ ସମସ୍ତେ ମନେଇ ଥାଉ ସେହିପରି କି ପର୍ବ ପର୍ବ ପର୍ବାଣିରେ ମାଂସ କରିଥାଏ ମାଂସକୁ କରିକି ଆଉ ଆମେ ପର୍ବ ମାନିଥାଏ ମାଂସ କରିକି ଖାଇଥାଏ ଆଉ ସବୁ ସେମିତି ମାଂସ ବଜାରରୁ ମାଂସ କିଣି ଆଣେ ମାଂସକୁ ଧୋଇକି କରେହିରେ ତେଲ ଗରମ କରିକି ଆଉ ମସଲା ସବୁ ଗ୍ରାଇଣ୍ଡିଙ୍ଗ କରିକି ପିଆଜ ଦିଆ ହୁଏ ତା'ପରେ ତେଜପତ୍ର ପିଆଜ ତା'ପରେ ମସଲା ସବୁ ତା'ପରେ ଆଜି କାଲିତ ଗୁଣ୍ଡ ମସଲା ମିଳୁଛି ସେ ଗୁଣ୍ଡ ମସଲା ପକେଇକି ମାଂସକୁ କଷି ଦିଏ କଷିକି କଷିକି ତା'ପରେ କଷାଯାଏ ତା'ପରେ ପାଣି ଢାଳିକି ମାଂସ ଝୋଳ ତିଆରି କରା ହୋଇଥାଏ ଆମ ରେସିପି ଅଛି ଯାହାକି ମୋ ଶାଶୁ କରୁଥିଲେ ସେ ସେଇ ସବୁ ମୋ ଶାଶୁଙ୍କ ପରେ ମୁଁ ସବୁ ରେସିପି ଏବେ ନିଜେ ତିଆରି କରୁଛି